ଆମେ ଯଦି ସଖାଲେ ଟିଫନ୍ ବଗେରା ନକରି ଟିଫିନ୍ ପରି କିଛି ଫାଷ୍ଟଫୁଡ଼ସ୍ ଖାଦ୍ୟ ନ ଖାଇ ଆମେ ଯଦି ସଖାଳେ ଭାତ ଡ଼ାଲି ଏଇସବୁ ଖାଇବା ହେଲେ ଆମକୁ ଭିଟାମିିନ୍ ମିଳିବ ଏହିସବୁ ଖାଦ୍ୟରୁ ଆମେ ବହୁତ ପ୍ରକାରର ଭିଟାମିନ୍ ମିଲିଥାଏ ଏହିସବୁ ଖାଦ୍ୟରୁ ଆମକୁ ଭିଟାମିନ୍ ମିଲେ ସଖାଳେ ଯଦି ଆମେ ଟିଫିନ୍ ବଦଳରେ ଭାତ ଡ଼ାଲି ଖାଇବା ହେଲେ ଆମକୁ ଶକ୍ତି ମଳିବ ଆଉ ଯଦି ଆମେ ଉପରିଲରେ ଭାତ ରୁଟି ଏସବୁ କିଛି ଖାଇବା ହେଲେ ଆମକୁ ମଳିବ କିନ୍ତୁ ଅନ୍ୟ କିଛି ଖାଇବା ଖାଇଲେ ଆମକୁ ଏସବୁ ମଲିବନି କିଛି ହେଲେ ଏହି ଜାଗାରେ ଆମେ ଯଦି ରାତିରେ ଟିକେ ଅଣ୍ଡା ମାଂସ ଏଇସବୁ ଖାଇଦେବା ହେଲେ ଆମ ଶରୀର ପାଇଁ ଏଇଟା ଭଲ କିନ୍ତୁ ରାତି ଦିନ ଯଦି ଆମେ ସବୁବେଲେ ଖାଲି ଦୋକାନରୁ ଖାଇବା ଖାଇବା ହେଲେ କେମିତି ହେବ ଆମେ ଏହିସବୁ ଖାଦ୍ୟ ଜାଗାରେ ଆମେ ଘର ତିଆରି ଭାତ ଡ଼ାଲି ରୁଟି ଅଣ୍ଡା ମାଛ ମାଂସ ଇତ୍ୟାଦି ଅଲଗା ପ୍ରକାରର ପନିପରିବା ସବୁ ଆମେ ଖାଇବା ଉଚିତ୍ ଏହିସବୁ ଖାଦ୍ୟ ଖାଇଲେ ଆମର ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ ଆଉ କିଛି ରୋଗ ବି ହେବନି